ମୋ' ଜୀବନରେ ଶିଖିଥିବା ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ହେଲା ସିଲେଇ ଚାନ୍ଦୁଆ କାମ ଯେଉଁଥିରେ ମୁଁ ନିଜେ ଶିଖିଛି ଯେଉଁ ଶିଖିଥିବା ଦ୍ୱାରା ମୁଁ ନିଜେ ଘରେ କିଛି କାମ କରି ରୋଜଗାରକ୍ଷମ ମଧ୍ୟ ହୋଇପାରିଛି ରୋଜଗାର କ୍ଷମ ହେବାଦ୍ୱାରା ମୁଁ ନିଜେ କରିଥିବା ହେତୁ ବାହାର ସାହିପଡ଼ିଶା ଲୋକମାନେ ମୋ' ପାଖକୁ ଆସିକି ପ୍ରଭାବିତ ହୁଅନ୍ତି ସେ ତା' ଦ୍ଵାରା ସେମାନେ ମଧ୍ୟ ଶିଖନ୍ତି ସେମାନଙ୍କୁ ମଧ୍ୟ ମୁଁ ଟ୍ରେନିଂ ଦିଏ ସେମାନେ ଶିଖିକି ମଧ୍ୟ ନିଜେ କିଛି ରୋଜଗାରକ୍ଷମ ହୋଇପାରୁଛନ୍ତି ନିଜ ପରିବାର ପୋଷିପାରୁଛନ୍ତି ସେଥିପାଇଁକା ମୋତେ ବହୁତ ଖୁସି ଲାଗେ ବହୁତ ମଧ୍ୟ ଆନନ୍ଦିତ ବି ଲାଗେ